ହ୍ୟାଲୋ ଆପଣ ବେତନଟୀ ମହାପାତ୍ର ହୋଟେଲ୍ରୁ କହୁଥିଲେ ସାର୍ ଆମର ଗୋଟିଏ ସାଧା ମିଲ୍ ଦରକାର ଅଛି ସସାଂ ହେଇଟା ବେତନଟୀ ବ୍ଲକ୍ ଅଣ୍ଡରରେ ପରିଣ୍ଡା ଜିପି ସସାଂ ଗାଁ ୱାର୍ଡ଼ ନମ୍ବର ଏଗାର ଆଉ ଘର ନମ୍ବର ହେଉଛି ବତିଶି ମନୋଜ କୁମାର ମହନ୍ତ ତେଣୁ ମୁଁ କାଲି ଟିକେ ବ୍ୟସ୍ତରେ ଥିବାରୁ ମୁଁ ଆପଣଙ୍କୁ ଫୋନପେ କରିଦଉଛି ଆପଣ ଗୋଟିଏ ସାଧା ମିଲ୍ ଆଉ ସେଇ ଆମର ସସାଂ ଗାଁ ଆଡ୍ରେସ୍ରେ ଆପଣ ଗୋଟିଏ ପାର୍ଶଲ୍ ଆପଣ ପଠାଇଦିଅନ୍ତୁ